ପନ୍ଦର ତିନି ଦୁଇ ହଜାର ତେଇଶି ରିଖ ଷୋହଳ ଦୁଇ ଦୁଇ ହଜାର ବାଇଶି ରିଖ ସାତେ ତିନି ଦୁଇ ହଜାର କୋଡ଼ିଏ ରିଖ ଆଠେ ତିନି ଦୁଇ ହଜାର ବାର ରିଖ ସତର ତିନି ଦୁଇ ହଜାର ଦଶ ରିଖ